ଆଜିକାଲି ସରକାର୍ ଅନେକ ପ୍ରକାର ଯୋଜନା ବାହାର କରିଛନ୍ତି ଯାହା ଫଳରେ କୃଷକ ନିଜର ଜମି ପାଇଁ ବିହନ ଓ ସାର ଏବଂ କୀଟନାଶକ ଔଷଧ ଭଳି କିଣି ଜମିରେ ପକାଇ ବହୁତ ଭଲ ଫସଲ ଅମଳ କରୁଛି ଯେହେତୁ କୃଷକ କୃଷି ଦ୍ୱାରା ହିଁ ତା'ର ଜୀବିକା ଅର୍ଜନ କରିଥାଏ ସରକାରୀ ସ୍ତରରେ ସରକାର ମଧ୍ୟ ବିଭିନ୍ନ ଋଣ ଓ ଉନ୍ନତ ଧରଣର ମଞ୍ଜି ଏବଂ ସାର ଏବଂ ସହାୟତା ପ୍ରଦାନ କରୁଛନ୍ତି ବେସରକାରୀ ସ୍ତରରେ ମଧ୍ୟ କମ୍ ସଂଖ୍ୟକ ସହାୟତା ପ୍ରଦାନ କରାଯାଏ ଏହିପରି ଭାବରେ କୃଷିର ବହୁବିଧ ଉନ୍ନତି ହୋଇଛି କୃଷି ହେଉଛି ଆମର ମୁଖ୍ୟ ଜୀବିକା